ଉଣେଇଶ ଚଉଷଠି ମସିହାରେ କେରଳର ବାଲିକଟ୍ ନିକଟରେ ପେଆଳି ନାମକ ଏକ ଗାଁରେ ପିଟି ଉଷା ଜନ୍ମଗ୍ରହଣ କରିଥିଲେ ପିଟି ଉଷାଙ୍କର ପୁରାନାମ ହେଉଛି ପିଲା ପୁଲା କାଣ୍ଡି କେ ପାରି ଉଷା ସେ ଚାରୋଟି ଏସିଆନ ସ୍ଵର୍ଣ୍ଣ ପଦକ ଓ ସାତୋଟି ରୂପା ପଦକ ଜିତିଥିଲେ ସିଏ ଜଣେ ବଡ଼ ଚମତ୍କାର ଖେଳାଳି ତାଙ୍କୁ ଆମେ ବହୁତ ବହୁତ ଭଲଲାଗେ ତାଙ୍କ ଖେଳ ସେ ବହୁତ ଦେଶର ଅର୍ଜନ କରିଛନ୍ତି ମୁଁ ସବୁବେଳେ ତାଙ୍କୁ ଅନୁସରଣ କରି ବହୁତ ଖୁସି ଅଛି